ଗେମ୍ ଖେଳିବା ଦ୍ୱାରା ଶରୀର ଆଉ ମନ ସୁସ୍ଥ ରହିବ ଗେମ୍ ଖେଳିବା ଦ୍ୱାରା ଦୁଇ ଗାଁ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ବଢ଼ିବ ଦୁଇଟା ଗାଁ ମଝିରେ ଅଲଗା ଅଲଗା ଖେଳ ଖେଳିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବ ଉତ୍ସାହିତ ହେବେ ସେମାନେ ଖୁସି ରହିବେ ଗେମ୍ ଖେଳିବା ଦ୍ୱାରା ଅନ୍ୟ ଅଲଗା ଅଲଗା ଲୋକେସନ୍କୁ ଯାଇକି ସେମାନେ ଖେଳିପାରିବେ ଆଗକୁ ବଢ଼ି ପାରିବେ ରାଜ୍ୟସ୍ତର ଜିଲ୍ଲାସ୍ତର ଏପରି ଯାଇକି ମଧ୍ୟ ଆଗକୁ ବଢ଼ିକି ସେମାନେ ନିଜର ଗୋଟିଏ ନାଁ କି ପରିଚୟ ସୃଷ୍ଟି କରିପାରିବେ